ଆମ ଓଡ଼ିଶା ରାଜ୍ୟ ସରକାରର ସ୍ଥାନୀୟ ପୌରପାଳିକା ଯେଉଁ ଭାବରେ ଏ ଯେଉଁ ପ୍ରେମ ସହ ଆମର ଗଳି କନ୍ଦି ସବୁଆଡ଼େ ନିଜ ସ୍ଥାନ ସହର ପାଇଁ କାମ କରେ ସେହି ସମାନ ଭାବରେ ହିଁ ଆମର ରାଜ୍ୟପାଳିକା ବାହାରକୁ ବି କାର୍ଯ୍ୟ କରିବାକୁ ଯାଏ ଆମର ମୁନିସିପାଲିଟି ଆକ୍ଟ ଉଣେଇଶହ ପଚାଶ ଅନୁସାରେ ସେଇ ସମାନ ଭାବରେ ହିଁ ଆମର ରାଜ୍ୟ ସରକାର ସ୍ଥାନୀୟ ପୌରପାଳିକା କାମ କରିବାକୁ ଯାଏ